ଆମ ଗ୍ରାମରେ ଧାନ ଚାଉଳ ଗହମ ଗହମ ମୁଗ ବିରି କୋଳଥ ଇତ୍ୟାଦି ଆଦାୟ ହୁଏ ବାହାର ବେପାରୀ ଆସି ଉଚିତ ମୂଲ୍ୟରେ ନେଇଥାଆନ୍ତି କିଣିକି ନିଅନ୍ତି ଆଉ ବାହାରକୁ ବିକନ୍ତି ଯେଉଁ ପଇସା ପାଆନ୍ତି ପାଆନ୍ତି ପୁଣି ବ୍ୟବସାୟରେ ଲଗାନ୍ତି କାର୍ଯ୍ୟରେ ଲଗାନ୍ତି ରେ ଲଗାନ୍ତି ଆଉ ଜିନିଷ କାର୍ଯ୍ୟରେ ଲଗାନ୍ତି ସେମାନଙ୍କୁ ସଫଳ କରିଛନ୍ତି